ପ୍ରଥମେ ମୁଁ ଦଶମ ପଢ଼ି ସାରିଲା ପରେ ରୋଷେଇ ଶିଖିଲି ପ୍ରଥମେ ଆଗରୁ ମୁଁ ଜାଣି ନଥିଲି ମୋର ମାଆ ରୋଷେଇ ମୋତେ ଶିଖେଇ ଦେଇଥିଲେ ପ୍ରଥମେ ମୁଁ ଚିକେନ ରୋଷେଇ କରିଥିଲି ମୋର ମାଆ ମୋତେ ଯେମିତି ବତେଇଦେଲେ ମୁଇଁ ସେମିତି କଲି ପ୍ରଥମେ ତେଲ ତେଲ ବସା ହେଲା ତାପରେ ପିଆଜ ଭଜା ହେଲା ତାର ପରେ ମସଲା କଷିକି ସେଥିରେ ଅଦା ପେଷ୍ଟ ନୁନ ଭେଜ ଚିକେନ ମସଲା ମିଟ ମସଲା ଗରମ ମସଲା ଦିଆ ହୋଇକି ମସଲା ଭଲସେ କଷା ହେଲା ତାପରେ ମସଲା ହେଲା ପରେ ଚିକେନକେ ଦିଆ ଗଲା ଚିକେନ ଦିଆଗଲା ତାପରେ ଚିକେନକେ ଫୁଟିଲା ଚିକେନ କଷା ହେଲା ତାପରେ ଆମର ଘରର ସମସ୍ତଙ୍କୁ ଖାଇବାର୍କେ ମୁଇଁ ଦେଇଥିଲି ସମସ୍ତେ ଭଲ ହୋଇଛି ବୋଲି କହିଲେ ଏବଂ ପ୍ରଶଂସା କଲେ ଯେତ୍କି ବି ଖାଇଲେ ସମସ୍ତେ ବିଶ୍ୱାସ ନାଇଁ କଲେ ଯେ ମୁଇଁ ରାନ୍ଧିଛେଁ ବୋଲିକରି ମୋର ମାଆ ଯେତେବେଳେ କହିଲା ତାପରେ ବିଶ୍ୱାସ କଲେ